ହ୍ୟାଲୋ ହଁ ମ୍ୟାଡ଼ମ କୁହନ୍ତୁ କେମିତି ସବୁ ଭଲ ଚାଲିଛି କ'ଣ କହିବି ସବୁ ତ ମୋର ମାନ୍ଦା ଚାଲିଛି ଆଉ କ'ଣ କହିବି କଷ୍ଟମର ମାନଙ୍କୁ ମୁଁ କେତେ ବୁଝିବି ସମସ୍ତେ କହୁଛନ୍ତିକି ଡାଲି କ'ଣ କେଉଁଠୁ ଡାଲି ଆଣିଛ ଡାଲି ଭଲସେ ସିଝୁନି ସେମିତି କହୁଛନ୍ତି ତେଲରେ କ'ଣ ପାଣି ଦେଇଦେଇଛୁ ଯେ ପାଣି ସେହି ତେଲରେ ବି ଭଲ ହେଉନି ଏମିତି ସମସ୍ତେ କହୁଛନ୍ତି ଏକ୍ସପାଏରି ଡେଟ ପଳାଇଲାଣି ଆଉ ତମେ ତୁମର ଦୁକାନରୁ କିଛିବି ସାମଗ୍ରୀ ଭଲ ଆସୁନି ସେମିତି ବହୁତ କମପ୍ଳେନ କ'ଣ କହିବି ତ କ'ଣ କହିବି ଆମ ଦୁଇ ଜଣଙ୍କ ସେମ ପ୍ରୋବ୍ଲେମ ଅଛି ହଁ ହଁ ମାନେ ଯେଉଁ ସେହିଟୁ କ'ଣ ହୋଉଛି ନା ଲୋକମାନେ ବି ମୋ ଦୋକାନ କୁ ବି ଆସୁନାହାନ୍ତି ତ କ'ଣ ଭାବୁଛି ଆମେ ଯେଉଁଠୁ ସାମଗ୍ରୀ ଗୁଡ଼ାକ ଆଣୁଛୁ ତ ସେହି ହୋଲସେଲର ନ ଆଣି ଯଦି ଆମେ ଯଦି ଆଉ କେଉଁଠୁ ଯଦି ଭଲ ହୋଲସେଲର ଅଛି ଯଦି ସେହିଠିକି ଯିବା ତାହାଲେ କ'ଣ ହେବ ମାନେ ସେହିଠିକି କ'ଣ ଯିବା ହଁ ହଁ ଲୋକମାନେ ତ କହୁଛନ୍ତି ମଟର ଶିଝୁନି ତମ ଚାଉଳରେ ଏତେ ଗୁଡ଼େ ପୋକ ବାହାରୁଛି ତ ବହୁତ ଗୁଡ଼େ କମପ୍ଳେନ ଏମିତି ଲାଗୁଛି ଯେମିତି ଲୋକମାନେ ଯେମିତି ଆମ ନାଁରେ ଯାଇକିରି କେସ ଦେଇ ଦେବେ ହଁ ସେହିଟା ମୁଁ କଣ୍ଟାକ୍ଟ କରିଥିଲି ତ କହିଥିଲେ କି ଆମ ବୌଦ୍ଧ ପାଖା ପାଖି ଯେଉଁ ହୋଲସେଲ ଗୁଡ଼ାକ ଅଛି ତ ସେହିଠି ଭଲ ଭଲ ମିଳେ ସାମଗ୍ରୀ ତ ଭାବୁଛି କି ସେହିଠିକି ଥରେ ଯାଇ ଆଣିବା ତାପରେ ଦେଖିବା କେମିତି ସବୁ ଚାଲିଛି ସାମଗ୍ରୀ ଯଦି ଭଲରେ ଲୋକମାନେ ଯଦି କିଛି ଆମ ନାଁରେ ସେମିତି କିଛି କମପ୍ଳେନ ନ ଦେଇ ଯଦି ତାରିଫ କରନ୍ତି ତାହାଲେ ତ ଭଲ କଥା ଯେ ତାଙ୍କ ତାରିଫ ଶୁଣିବା ଏତେ ଭଲ ନୁହଁ ଯେ ଲୋକମାନେ କେମିତି ଖାଇପିଇକି ଭଲସେ ରହିବେ ସେହିଟା ହିଁ ଆମ ପାଇଁ ଭଲ ହଁ ତ ଦେଖ କେମିତି ଗୋଟେ ସୁବିଧା ଦେଖିକି ହଁ ଏହି ବାହୁଡ଼ା ପୂର୍ବରୁ ପଳାଇଯିବା ହଁ ଆଣିବା ହଁ ଆମ ଘରେ ଯେଉଁ ନଡ଼ିଆ ତେଲ ଅଛି ନା ସେ ନଡ଼ିଆ ତେଲ ବି ବହୁତ ଅଠାଳିଆ ବି ଲାଗୁଛି ସେମିତି ବୋଲି ତା ଲୋକମାନେ କହୁଛନ୍ତି ମୁଁ କ'ଣ କରିବି ଆଉ ମୁଁ ତାଙ୍କୁ ବାଛିକି ଭଲସେ ଭଲଟା ଦଉଛି କିନ୍ତୁ ଲୋକମାନଙ୍କୁ ପସନ୍ଦ ଲାଗୁନି ହଁ କ'ଣ କରିବା ଲୋକମାନେ ବି ପସନ୍ଦ କରିବେନି ତ ଆଉ କିଏ ଆମର ସାମଗ୍ରୀ ନେବ ହଁ ମୋର ତ ପୁରା ଅଚଳ ହୋଇକି ମୋ ଦୋକାନ ପଡ଼ିଲାଣି ପୁରା ବହୁତ ମାନ୍ଦା ଅବସ୍ଥା ହୋଇଯାଇଛି ମୋର ତ ଘର ପରିବାର ତ କହୁଛନ୍ତି ତୁ ଏତେ ବଡ଼ ଦୋକାନଟେ ଖୋଲିଛୁ କ'ଣ ପଇସା ଆସୁନାହିଁ ତୋ ପାଇଁ ଆମ ଘର ଲୋକ ହେଲେ ଭୋକରେ ମରିବୁ ନା କ'ଣ ସେମିତି କହୁଛନ୍ତି ହଉ ଠିକ୍ ଅଛି କେଉଁ ଦିନ ଗୋଟେ ଟାଇମ ବାହାର କରିକି ହଁ ଯିବା ହଉ ହଉ ଠିକ୍ ଅଛି